ମୁଁ ଲାଲା ଜିତେନ୍ଦ୍ର ରାୟ ମୁଁ ଟ୍ରାଭେଲ୍ ଏଜେନ୍ସି ଜଗନ୍ନାଥ ଏଜେନ୍ସିରୁ ମୁଁ ବୁକ୍ କରିଥିଲି କିନ୍ତୁ ଠିକ୍ ସମୟରେ ଗାଡ଼ି ନପହଞ୍ଚିବା ଦ୍ଵାରା ମୁଁ ବାଦାମବାଡ଼ି ଛକରେ ବହୁତ ସମୟ ଅପେକ୍ଷା କଲି ସେଇ ଅପେକ୍ଷା ପରେ ଯେତେବେଳେ ନ ଗାଡ଼ି ନପହଁଚିଲା ମୁଁ ଟ୍ରାଭେଲ୍ ଏଜେନ୍ସିକୁ ଫୋନ୍ କରି କହିଲି ଆପଣଙ୍କ ଗାଡ଼ି କ୍ୟାନସଲ୍ କରିଦିଅନ୍ତୁ ଏବଂ ମୁଁ ଅନ୍ୟ କାର୍ ରିଜର୍ଭ କରିକି ଗଲି